ଆଜ୍ଞା ରବି ଭାଇ କହୁଥିଲେ ଆଉ କେମିତି ଅଛନ୍ତି ଆଉ ଭାଇ ଆଉ ସେ ଯେଉଁ ଚାଉଳ ଦରକାର ଥିଲା ତ ଆମର ଯେଉଁ ସେମିନାର୍ ଅଛି ତ କିଛି ବାହାର ସାର୍ଗୁଡ଼ିକ ଆସିବେ ଆଉ ପିଲାଙ୍କ ପାଇଁ ବି ତ ଜିନିଷ ଭାଇ କିଛିଟା ଦରକାର ଥିଲା ଆଉ ମାନେ ଚାଉଳ କେତେ ଅଛି କିଲେ

ହଁ ହଁ ହଉ ଆଉ ମାନେ ଭଲ କେଉଁଟା ପଡ଼ିବ ଚାଉଳ ହଁ ହଁ ହଉ ହଉ ଆମେ ନେବୁ ହେଲେ ବାସୁମତୀ ଆଉ ବାସୁମତୀ ହଁ ନା ନା ଆଉ ସବୁ ଜିନିଷ ଦରକାର ନା ଆଉ ଯେତିକି ସବୁ କରି ପାଇଁ କିଛି ଦିଅନ୍ତୁ ମାନେ ଯେମିତିକି କରି ତରକାରୀ କରିବାକୁ କ'ଣ ମାନେ ମସଲା କ'ଣ ଅଛି ସବୁ ଦିଅନ୍ତୁ ମସଲା ତା'ପରେ ସବୁ ତ ମସଲା ପ୍ୟାକ୍ କରିଦେବେ ଆଉ କ'ଣ ହେବ ସାଲାଡ଼୍ ପାଇଁ କ'ଣ ଜିନିଷ ଅଛି ହଁ ହଁ ହଉ ଠିକ୍ ଅଛି ମୁଁ ତା ସହିତ ମେନୁ ଲେଖିକି ପଠାଇଦେବି ଆଉ

ଆମର ହେବ ହଜାରେ ପାଖାପାଖି

ହଉ ଭାଇ ଆମେ ମାନେ ନେବୁ ସବୁ ଜିନିଷ ତୁମ ଦୋକାନରୁ ଆଉ ଡ଼ିସ୍କାଉଣ୍ଟ୍ କରିବେ ନା ଆମେ ତ ସବୁ ଦିନ ତୁମ ଦୋକାନରୁ ନେଉ ହଉ ହଉ ଆଉ ଏଇଟା ଫୋନ୍ପେ' ନମ୍ବର୍ କି ତୁମର ହଁ ମୁଁ ହଁ ଆମ ପିଲାଙ୍କୁ ପଚାରିକି ମେନୁ ବନେଇବି ତା'ପରେ ଆପଣଙ୍କୁ ସେଣ୍ଡ୍ କରିଦେବି ଆପଣ ତା ଅନୁସାରେ ଚେକ୍ କରିଦେବେ ଆଉ ମୁଁ ପିଲା ପଠେଇବି ନେଇକି ପଳାଇ ଆସିବେ ଆଉ ମୁଁ ଫୋନ୍ପେ'ରେ ପେ' କରିଦେବି ଆଡ଼୍ଭାନ୍ସ କେତେ ପଡ଼ିବ କି ଆଡ଼୍ଭାନ୍ସ୍ ଜିନିଷ ଦେଖିକି କହିବେ ନା ହଁ ହଁ ହଁ ମୁଁ ଲିଷ୍ଟ୍ ପଠାଇବି ହଁ ଆଉ ଆଉ ଯାହା ବି ଭଲ ଜିନିଷ ଥିବ ଟିକିଏ ପଠାଇଦେବେ ଆଉ କାହିଁକି ନା ବାହାର ସାର୍ଗୁଡାକ ଆସିବେ ନା ଟିକିଏ ସ୍ପେସିଆଲ୍ ହେବା ଅଛି

ହଉ ଆମ ଅର୍ଡ଼ର୍ ଫିକ୍ସ୍ ହେଲା

ହଉ ଦୁଇ ହଜାର ହେବ ନା ଆଡ଼୍ଭାନ୍ସ ହଉ ମୁଁ ଏବେ ଫୋନ୍ପେ' କରିଦେଉଛି ଆଉ